ଏକଲକ୍ଷ ଚାଳିଶହଜାର ଦୁଇଶହ ଅଠାବନ ଦୁଇଲକ୍ଷ ଅଠଚାଳିଶହଜାର ଦୁଇଶହ ଛପନ ତିନିଲକ୍ଷ ଚାଳିଶହଜାର ପାଂଶହ ବାଇଶ ଚାରିଲକ୍ଷ ଅଠେଇଶହଜାର ଦୁଇଶହ ଅଣଷଠି ପାଞ୍ଚଲକ୍ଷ ଏକୋଇଶହଜାର ଚାରିଶହ ଛପନ